ହଁ ମୋର ବି ଇଚ୍ଛା କି ମୁଁ ମୋର ବଗିଚାକୁ ଭଲ ସେ ରଖିବି ବଗିଚା ବହୁତ ଫୁଲ ଫଳ ପନିପରିବାର ଥିବେ ମୋ ନା ସବୁ ସମସ୍ତଙ୍କର ଇଚ୍ଛା କିନ୍ତୁ ଗୋଟିଏ ଆମେ ଯଦି ଗୋଟେ ଫୁଲ ଗଛ ଲଗାଉଛି ତ ଗୋଟେ ପୁରା ସାଇଜ୍ ଲଗାଇବାର ଅଛି ସେଟାକୁ ଯେମିତି ଭଲ ଦେଖାଯିବ ଏମିତିକି ନାହିଁ ଯେ ହଁ ଗୋଟେ ଲଗାଇ ଦେବା ଏଇଠି ଗୋଟେ ସେଠି ଗୋଟେ ଏମିତି ଲଗାଇଲେ ଭଲ ଦେଖାଯିବ ନାହିଁ ଆଉ ମୁଁ ସେଠି ଫୁଲ ଗଛ ଆଉ ଫଲ ଗଛ ଆଉ ପନିପରିବା ବିଁ ଲଗାଉଛି ହେଲେ ମୁଁ ଯେଉଁଟା ଲଗାଉଛି ସେଇଟା ପୁରା ଗୋଟେ ଗୋଟେ ସାଇଜ୍ରେ ଲଗାଇବାର ଅଛି ଏମିତି ନାହିଁ କି ହଁ ବାଇଗଣ ଗଛ ଗୋଟେ ପଟରେ ଲଗାଇଲି ସେ ବାଇଗଣ ଗଛ ପାଖରେ ପୁରା ପାଖରେ ଗୋଟେ ଗୋଲାପ ଗଛ ଲଗାଇଥିଲି ତା' ପାଖରେ ତାକୁ ମିଶାଇକି ଆଉ ଗୋଟେ ଆପଲ୍ ଗଛ ଲଗାଇଲି କି କଦଳୀ ଗଛ ଲଗାଇଲି ସେ ଟିକେ ଭଲ ଦେଖାଯିବନି ପୁରା ମିଶି ମିଶିକି ଥିବ ସେ ଗୋଟେ ଫଳ ଗୋଟେ ଫୁଲ ଆଉ ଗୋଟେ ପନିପରିବା ଟା ଭଲ ଦେଖାଯିବ ଯିବ ନାହିଁ ସେଥିପାଇଁ ଗୋଟେ ଲଗାଇବାର ଅଛି ତ ଆମେ ଫାର୍ଷ୍ଟ ମାଟିଟି ଦେଇକି ପୁରା ଗୋଟେ ତାକୁ ଭଲ ସେ ଗୋଟେ ବାଉଣ୍ଡ୍ରି ଛୋଟ କରିକି ମାଟି ଦେଇକି ପୁରା ଘେରି ଦେବା ତା'ପରେ ସେ ପରେ ତାକୁ ମଞ୍ଜି ପକାଇବା ମଞ୍ଜି ପକାଇ ଯେତେବେଳେ ଛୋଟ ଛୋଟ ଗଛ ହେଇଯିବ ପ୍ରଥମେ ଗୋଟେ ଜାଗାରେ ମାଟି ଖୋଧିକି ମଞ୍ଜି ପକାଇବା ମଞ୍ଜି ପକେଇ ଛୋଟ ଛୋଟ ହେଇଯିବ ସେ ଯେଟେ ମାଟି ଦେଇକି ଆମେ ଗୋଟେ ଯେ ଗୋଟେ ବାଉଣ୍ଡ୍ରି ଛୋଟ ବାଉଣ୍ଡ୍ରି ଟିକେ ବନାଇଲୁ ସେଠି ସେ ଜାଗାରେ ସେ ଗଛ ଗୁଡ଼ିକୁ ଫୁଲ ଗଛ ଫୁଲ ଗଛ ସବୁ ଗୋଟେ ସାଇଡ଼୍ରେ ଲଗାଇବା ପୁରା ମିଶାଇ ମିଶାଇକି ଲଗାଇବାର ଗୋଟେ ଛାଡ଼ିକି ଟିକେ ଛାଡ଼ିକି ଗୋଟେ ଲଗାଇବା ଟିକେ ଛାଡ଼ିକି ଗୋଟେ ଲଗାଇବା ଏମିତି ଲଗାଇଲେ ଭଲ ଦେଖାଯିବ ମିଶାଇ ମିଶାଇ ମିଶି ଲଗାଇଲେ ସବୁ ମିଶିଯିବ ଭଲ ଦେଖାଯିବ ନାଇଁ ଗୋଟେ ଛାଡ଼ିକି ଗୋଟାଇଲେ ସେ ଫୁଲ ଫୁଲ ଫୁଟାଇଲେ ମତ ଭଲ ଦେଖାଯିବ ଆଉ ସେମିତି ପନିପରିବା ଲଗାଇଲେ ଆଉ ଗୋଟେ ଜାଗାରେ ପୁରା ସେ ପନିପରିବା ସେ ସେଠିି ପନିପରିବା ତ ସବୁ ଥିବ ଗୋଟେ ଗୋଟେ ସାଇଜ୍ରେ ଥିବ ଭଲ ଗଛ ସେମିତି ଗୋଟେ ଜାଗାରେ ଆପଲ୍ ବାନାନା ସବୁ ଗୋଟେ ଜାଗାରେ ଗୋଟେ ଜାଗାରେ ଥିବ ଏକ ଲାଇନ୍ର ଥିବ ଏକ ଲାଇନ୍ରେ ସେମିତି ସେମିତି ଆଉ ଯଦି ଗୋଟେ ଫୁଲ ଗଛ ତ କାଣ୍ଡଟାକୁ ଗୋଟରେ କାଣ୍ଡ କାଟିଲି ଆଉ ଗୋଟର କାଣ୍ଡ କାଟିଲିନି ସେ ବଡ଼ ହେଇଗଲା ଆଉ ଆଉ ତିନିଟାରୁ କାଟିଦେଲି କିନ୍ତିତି ଭଲ ଦେଖ ଯଦି ଆମେ ଗଛକୁ କାଣ୍ଡ କାଟିବାର ଅଛି ସମସ୍ତଙ୍କର ଟିକେ ସାଇଜ୍ ସାଇଜ୍ରେ କାଟିବାର ଅଛି କାରଣ ସେଇଟା କାଟିବା ଦ୍ୱାରା ସବୁ ଗଛର ସମାନ ଆସିବ ତା'ର ହାଇଟ୍ ଆଉ ସବୁ ଗଛର ହାଇଟ୍ ଯେତେବେଳେ ସମାନ ବହୁତ ଭଲ ଭଲ ଦେଖାଯିବ ମୋର ମୋର ତ ଏମିତି ଇଚ୍ଛା ଆଉ ମୁଁ ମୁଁ ଭାବୁଚଛିି ସମସ୍ତଙ୍କର ଏମିତି ଇଚ୍ଛା ଥିବ କି ସମସ୍ତେ ତାକୁ ଭଲ ସେ ଲଗାଇବା ପାଇଁ ଏମିତି ନାହିଁ ଗୋଟେ ହଁ ବା ସେ ଗୋଟେ ବଡ଼ ଥିବ ଗୋଟେ ମୁଁ ସାଇଜ୍ କରିବିନି ନାହିଁ ଏଇଟା ସାଇଜ୍ କରିବା ନାହିଁ ଥାଉ ମୋର ଇଚ୍ଛା ଲାଗୁନି ଏମିତି ନାହିଁ ସାଇଜ୍ କରିବାର ଅଛି ଯେ ପୁରା କରିବାର ଅଛି ମୁଁ ଇଚ୍ଛା ନାହିଁ ବୋଲି ରଖିଥିବି ସେଟା ନାହିଁ ସେଟା ଭଲ ଦେଖାଯିବ ନାହିଁ ଆଉ କିଏ ଯଦି ଦେଖିବ ସେଟାକୁ ସେମାନେ ବି କହିବେ ନାହିଁ ବଢ଼ିଆ ଦେଖାଯାଉଛି ମାତ୍ର ଫୁଲ ଗଛ ବି ଗୋଟେ ସାଇଡ଼୍ରେ ଫଲ ଗଛ ବି ଗୋଟେ ସାଇଡ଼୍ରେ ଆଉ ସେ ପନିପରିବା ବି ଗୋଟେ ସାଇଡ଼୍ରେ ଆଉ କିଏ ଏମିତି ପନିପରିବା ଗଛରେ ଭଲ ଗଛରେ ଏମିତି ସାର ଦେବାର ଅଛି ସେଇଟା ଆମେ ଗୋବର ଖତ ସାର ଦେବେଲେ ସେଟା ଆହୁରି ଅଧିକ ବଡ଼ ବଢ଼ି ବ ଆଉ ଫଳ ଫୁଲ ମଧ୍ୟ ବହୁତ ଧରିବ ଆଉ ଲୋକମାନେ ସେଟାକୁ ଦେଖିଲେ ତାଙ୍କର ଏକ ଥିବ କି ନାହିଁ ହଁ ଏ ତ ଭଲ ଦେଖା ଥିବ କି ଆମ ଘର ବି ଏମିତିଟା ଲଗାଇବାର